ମୋର ସବୁଠାରୁ ବଡ଼ ଶକ୍ତି ହେଉଛି ଯେ ମୁଁ ପାଠ ପଢ଼ି ପାଠ ପଢ଼ିବି ଏବଂ କାମ କରି କ କାମ କରିପାରିବି ଆଉ ମୋତେ ମୋର ସବୁଠାରୁ ଦୁର୍ବଳତାର କାରଣ ହେଉଛି ମୁଁ ଶୋଇ ଶୋଇ ଶୋଇବାଟା ମୁଁ ପାଠ ପଢ଼ୁଥିଲାବେଳେ ବି ହଠାତ୍ରେ ମୋତେ ନିଦ ଆସି ଯାଏ ଆଉ କାମ କରୁଥିଲାବେଳେ ହଠାତ୍ରେ ନିଦ ଆସି ଯାଏ ମୁଁ ସେ କାମକୁ ଭୁଲିଯାଇ ଭୁଲି ଭୁଲି ଯାଇସି ଆଉ ସେ ସେ ସେକଥା କହୁଛି ଦୁର୍ବଳତା ଦୁର୍ବଳତା ଦୁର୍ବଳତା ସେଥିପାଇଁ କହୁଛି ଆଉ ମୋର ବଡ଼ ଶକ୍ତି ହେଉଛି ଯେ ମୁଁ କାମ କରି ଭଲ ପାଠ ପଢ଼େ ସାର୍ମାନେ ମୋତେ ପ୍ରଶଂସା କରନ୍ତି ଆଉ ଆମ ଘରେ ସମସ୍ତ ଲୋକ ମୋର କାମ କରିବାକୁ ବହୁତ ତାରିଫ କରନ୍ତି ଆଉ ଦୁର୍ବଳତା ଯେ ମୋତେ ନେଇଁକେ ଘରଲୁକ ନିକେ କାମ୍ କଲାବେଳେ ବି ଶୋଇପଡ଼ି ଥିସି ଯେ ମୋତେ ଟିକିଏ ଦୌଡ଼ି ସବୁଠାରୁ ବଡ଼ ଦୁର୍ବଳତା ବୋଲି କହିଛନ୍ତି ଆଉ ଶକ୍ତି ବିଷୟରେ ତ ମୁଁ କହିଛି ନା ଆଉ